ହଁ ହ୍ୟାଲୋ କିଏ କହୁଥିଲେ କି ବରା ଆଜ୍ଞା କେଉଁଠୁ ତୁମେ କହୁଥିଲ କି ହଁ ଟିକେ ରୁହ ମୁଁ ଏବେ ପକାଇଛି ତେଲ କଡ଼ାଇରେ ଆଉ କ'ଣ କ'ଣ ଖାଇବେ ହଁ ଆଉ କେତେ ଟଙ୍କାର ପ୍ଲେଟ୍ କୋଡ଼ିଏ ଟଙ୍କା ଅ ହଉ ଠିକ୍ ଅଛି ଆଉ ନାଇଁ ସେଲ୍ ହଉନି ତେଲ ତ ବଢ଼ିଗଲାଣି ଗାଁ ଗହଳି କଥା ଆଉ ଗାଁ ଗହଳି କଥା ରେଟ୍ ଲୋକ ଝିକା ହେଉଛନ୍ତି ନେବା ପାଇଁ ରେଟ୍ କହିଲେଁ ଓ ହାତକୁ ବାଧି ଯାଉଛି ଆଉ କ'ଣ କରିବା ତମ ଗାଁ ଆଡ଼େ ଟିକେ ଦେଖ ହଁ ସିଆଡ଼େ ନହେଲେ ଯିବା ହେରି ବେପାର କରିବା ଆଉ ହଁ ହଁ ଆଉ ଇଆଡ଼େ ତ ସେଲ୍ ହଉନି ତମ ଆଡ଼େ ଟିକେ ଦେଖ ଆଉ ଦେଖ ତ କେଉଁଦିନ ଗଲେ ହବ କେଉଁଦିନ ଯିବ ମୋତେ ସେଥିରେ ସାଥିରେ ଧରିକି ଯିବ ଆମେ ତ ନୂଆ ଗାଉଁଳିଆ ଲୋକ କିଛି ଜାଣିନୁ ହଁ ହଁ ତୁମେ କେଉଁଦିନ ଯିବ ମୋତେ ଫୋନ୍ କରିବ କଲ୍ କଲେ ମୁଁ ସବୁ ପ୍ୟାକିଙ୍ଗ୍ କରିକି ତୁମ ସାଥିରେ ଯିବି ଆଉ କି ଆଉ କିମିତି ଯିବି ନାଇଁ ଇନ୍କମ୍ ଗାଁ ଗହଳି କଥା ତ ଇନ୍କମ୍ କିଛି ହଉନି ଯା ଯେତିକି ଇନ୍କମ୍ ହେଉଛି ସରିଯାଉଛି ତେଲ ଗ୍ୟାସ୍ ସମାନେ ହୁଁ ହଁ ହଁ ହଉ ହଉ ହଁ ହଁ ଆଉ ହଉ

ହଉ ରଖିଲି ହଁ ହଉ ହଉ ରଖିଲି